ନା ମୁଁ ଅଟଳ ଅମୃତ ଯୋଜନା ବିଷୟରେ ଜାଣିନାହିଁ ମୁଁ କିମ୍ବା ମୋର ପରିଚିତ ଲୋକ ଏହାର ସୁବିଧା ପାଇନାହାନ୍ତି ମୁଁ ଜାଣିଥିବା ଯୋଜନା ଗୁଡ଼ିକର ନାମ ହେଲା ଅଟଳ ପେନ୍ସନ୍ ଯୋଜନା ବାର୍ଦ୍ଧକ୍ୟ ଭତ୍ତା ଯୋଜନା କାଳିଆ ଯୋଜନା ପ୍ରଧାନ ନ୍ତ୍ରୀ ଫସଲ ବୀମା ଯୋଜନା ବଳିଆ ଯୋଜନା ପିଠା ଯୋଜନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦି ଏହା ଭିତରୁ ମୁଁ କିଛି ଯୋଜନାକୁ ରୋକ ଲଗାଇବାକୁ ଚାହୁଁଛି ଯେମିତିକି ସେଗୁଡ଼ିକ ହେଲା ପିଠା ଯୋଜନା ବଳିଆ ଯୋଜନା କାଳିଆ ଯୋଜନା ବାର୍ଦ୍ଧକ୍ୟ ଭତ୍ତା ଏହିସବୁ